ଭାରତରେ ଆଗରୁ ତ ପରିବହନ ବ୍ୟବସ୍ଥା ଭଲ ନଥିଲା କାହିଁକି ଇରେଂଜ ଶାସନ ସମୟ ଦୁଇ ଶହ ବର୍ଷ ଶାସନ କଲା ପରେ ଇରେଂଜ ସରକାର ଚାହୁଁନଥିଲେ ଯେ ବିଭିନ୍ନ ଜାଗାରେ ପରିବହନ ବ୍ୟବସ୍ଥା କରିବୁ ବୋଲି କିରି କାରଣ ଯେତେ ପରିବହନ ବ୍ୟବସ୍ଥା ବେଶି ହେବ ସେତେ ସେ ଭାବୁଥିଲା ନିଜକୁ ତା' ମାନେ ସୁରକ୍ଷିତ ନୁହେଁ ବୋଲି କିନ୍ତୁ ଏବେ ଯେତେବେଳେ ଉଣେଇଶହ ସତ ଚାଳିଶ ମସିହା ପରେ ପରେ ଭାରତ ସ୍ୱାଧୀନ ହେଲା ପରେ ଆଉ ଏତେ ଯୁଗ ଭାବରେ ପରିବହନ ବ୍ୟବସ୍ଥା ବଢ଼ିଯାଇଛି ଆମର ତ ସାଧାରଣତଃ ତିନୋଟି ପଥ ଅଛି ଆକାଶ ପଥ ସଡ଼କ ପଥ ଏବଂ ଜଳ ଜଳ ପଥ ଏଇ ତିନି ପଥରେ ଜାମ୍ମୁ କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ଏବଂ ଗୋ ଘାଟି ଠାରୁ ଆରମ୍ଭ କରି ଦ୍ୱାରିକା ପର୍ଯ୍ୟନ୍ତ ଯୋଡ଼ିଛି ପରିବହନ ବ୍ୟବସ୍ଥା ଯାହା ଦ୍ୱାରା କି ପରିବହନ ଗୋଟେ ଏପରି ବ୍ୟବସ୍ଥା ଦେଶର ଉନ୍ନତିର ମାନଦଣ୍ଡ ନିର୍ଦ୍ଧାର କରିବ ପରିବହନ ବ୍ୟବସ୍ଥାରେ ଯୋଗାଯୋଗ ଓ ପରିବହନ ଯଦି ନହେଲା ତା'ହେଲେ ଦେଶ କେବେବି ଉନ୍ନତି ହୋଇପାରିବ ନାହିଁ ଏଣୁ ଆମେ ଜାମ୍ମୁ କାଶ୍ମୀରର ବି ଜିନିଷ ଯେଉଁଟା ସେଉ ନାସପାତି ଅଙ୍ଗୁର ଆମେ ଏଇ ବରଗଡ଼ରେ ପାଇପାରୁଛୁ ଏବଂ ବରଗଡ଼ର ଯେଉଁ ପାଟବସ୍ତ୍ର ଏବଂ ବରଗଡ଼ର ଯେଉଁ ଯେଉଁଟା କି ଭାତ ହାଣ୍ଡି କହୁଛନ୍ତି କି ଯେଉଁ ଚାଉଳ ଜାମ୍ମୁ କାଶ୍ମୀର ତଥା ପଶ୍ଚିମବଙ୍ଗ ଏବଂ ବଙ୍ଗଳାଦେଶକୁ ମଧ୍ୟ ଯାଇପାରୁଛି ପରିବହନ ବ୍ୟବସ୍ଥା ପାଇଁ ବିଦେଶ ବିଦେଶକୁ ମଧ୍ୟ ଯାଇପାରୁଛି ତ ପରିବହନ ଗୋଟେ ଏପରି ବ୍ୟବସ୍ଥା ସେଟା ଦେଶର ଉନ୍ନତିର ମାନଦଣ୍ଡ ଉପରେ ନିର୍ଭର କରେ ଆଉ ଏବେ ଯେଉଁ ଆମର ଗୋଟେ ଆହ୍ୱାନ ଅଛି ଏବେ ତ ଯେଉଁଟାକି ଟେକ୍ନୋଲୋଜିର ଯୁଗ ହୋଇଗଲାଣି ଏଇ ଟେକ୍ନୋଲୋଜିର ଯୁଗରେ ରୋଡ଼୍ ରାସ୍ତା ଏବଂ ଏତେ ଭରପୂର ହୋଇଗଲାଣି ଯାହା ଦ୍ୱାରା କି ଦୂର ଦୂରାନ୍ତରୁ ରାଜଧାନୀରୁ ସିଧା ଆସୁଛନ୍ତି ଗ୍ରାମାଞ୍ଚଳକୁ ସବୁ ଜିନିଷ କିଣିବା ପାଇଁ ସେହି ସମୟରେ ନଥିଲା ରୋଡ଼୍ ରାସ୍ତା ଯାହା ଦ୍ୱାରା କି ଗୋଟେ ଗ୍ରାମାଞ୍ଚଳର ଜିନିଷ ଆମର ରାଜଧାନୀକୁ ଯାଇପାରିବ ଏଇଟା ଏଇଟା ବ୍ୟବସ୍ଥା ନଥିଲା କିନ୍ତୁ ଏବେ ଓଲଟି ଗଲାଣି ରାଜଧାନୀରୁ ମୁଁ ଗ୍ରାମାଞ୍ଚଳକୁ ଜିନିଷ ପତ୍ର କିଣି ଆସୁଛନ୍ତି ଏବଂ ଏଠାରୁ ସିଧା ଯାଉଛି ରାଜଧାନୀକୁ ସେଇଟା ଗୋଟେ ସୌଭାଗ୍ୟ ବିଷୟ ବସ୍ତୁ କାରଣ ଦେଶର ଉନ୍ନତି ଗାଁ' ଯଦି ଉନ୍ନତି ହେବ ଦେଶ ଉନ୍ନତି ହେବ ପଲ୍ଲୀ ଉନ୍ନତି ହେଲେ ଦିଲ୍ଲୀ ଉନ୍ନତି ହେବ